ଖେଳ ଖେଳିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ବ୍ଲଡ୍ ସର୍କୁଲେସନ୍ ମଧ୍ୟ ଠିକ୍ ଭାବରେ ରହିଥାଏ ଯାହା ଫଳରେ ଆମର ଗୋଡ଼ଠୁ ମୁଣ୍ଡ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥାଏ ଯେକୌଣସି ଖେଳ ଖେଳିଲାବେଳେ ସେ ଭିତରେ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ କାର୍ଯ୍ୟକାରୀତା ହୋଇଥାଏ ଏ ଶରୀର ସୁସ୍ଥ ହେବା ସହିତ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ହୋଇଥାଏ ଯାହା ଫଳରେକି ଆମର ଝାଳ ବାହାରିଥାଏ ଶରୀରରୁ ବ୍ଲଡ୍କୁ ସର୍କୁଲେସନ୍ କରିବାରେ ମଧ୍ୟ ଆମକୁ ସୁବିଧା କରାଇଥାଏ ଏବଂ ରକ୍ତ ସଫା ହୋଇଥାଏ ବ୍ଲଡ୍ ସର୍କୁଲେସନ୍ ବାରମ୍ବାର ହେବା ଦ୍ୱାରା ଯେଉଁଟାକି ଝାଳ ମାଧ୍ୟମରେ ଆମର ଦୂଷିତ ରକ୍ତଗୁଡ଼ିକ ବାହାରି ଆସିଥାଏ ସ୍ପୋର୍ଟସ୍ ମାଧ୍ୟମରେ ଆମକୁ ବିଭିନ୍ନ ପ୍ରକାର ଯେମିତିକି ଖାଦ୍ୟ ହଜମ ହେବା ଆଖିକୁ ଭଲ ଦେଖାଯିବା ପାଦ ଷ୍ଟ୍ରଙ୍ଗ୍ ରହିବା ଗୋଡ଼ହାତ ଷ୍ଟ୍ରଙ୍ଗ୍ ରହିବା ଦେହ ଷ୍ଟ୍ରଙ୍ଗ୍ ରହିବା ମଧ୍ୟ ହୋଇଥାଏ ଯାହାକି ଆମକୁ ବହୁତ ସୁସ୍ଥ ରଖିବା ସୁସ୍ଥ ରଖିଥାଏ